ହଁ ରେ ବହୁତ ଦିନ ପରେ ଭେଟ୍ ଭାଟ୍ ଓ ହୋ ନା ଅସୁବିଧା କିଛି ନାଇଁ କାମ୍ କରବେ ହଁ ମୁଇଁ ବି ବହୁତ ଦିନ ଏବେ ଆସିଛେ ହଁ ଯାହା ହଉ ବହୁତ ଦିନ ପରେ ଭେଟ କଲା ସବୁ ତ ଏନ୍ତା ଏଇଥର ତ ସବୁଆଡ଼େ ବି ଜେ ଡ଼ି ହାରିଗଲା ବି ଜେ ପି ସବୁ ନିଜି ଦେଲା ହଁ ରହେଲା କେନ୍ତି କେନ୍ତି ନା ତ ମିଳିଲେ ଓଡ଼ିଶା କୁ ତ ସବୁଆଡ଼େ ହଁ ସେଥିର କଥା ଟିକେ ଏତେ କହି ନ ବାକି ଜିତିଲା ହଉ ଆମର କାଣା ଅଛି ନେତା ମାନେ କେନ୍ତା କେନ୍ତ କାମ କଲେ କରିବେ ନହେଲେ ନାହିଁ ଇମାନେ ହଁ ନେତା ମାନେ କାଣା ଆଜି ମାଡ଼ ଲାଗିଥିବେ କାଲି ମିଶିଯିବେ ତାଙ୍କର କିଛି ଠିକ୍ ଠିକଣା ନାଇଁ

କାମଟା ଏଇ ଯେନ୍ ବ୍ଲକ୍ ସକ ସକାଳେ ଆସୁଛେ ସନ୍ଧ୍ୟା ରେ ଘର କୁ ଯାଉଛେ ରାଜନୀତି କଥା କାଣା କହିବୁ ଯାହାଟି ହେଲେ ଏଇଟା ତ ନେତା ମାନଙ୍କୁ କିଛି ଠିକ୍ ଠିକଣା ନାଇଁ ଯେନ ଆଡ଼େ ବ ବର୍ଷା ସିଆଡ଼େ ଛତା ହଁ ହଉ ହଉ ତତେ କେତେ କଥା ଏମିତି ହେଲେ ହେଇ ହେବାର ହଉ ଆଉ ଆମ ଘର୍ କୁ କେତେବେଳେ ଜିମ କାଜି ଏବେ ଲେଟ୍ ହେଇ ଯିବା ନହେଲେ କହିବେ ହୁଁ ହେଇଗଲା ବହୁତ ଦିନ ପରେ ଭେଟ ପଡ଼ିଲା ହଉ ଯାଅ ଯାଅ ଲେଟ୍ ହେଇ ଯିବା